ମୁଁ ଗୋଟେ ମୋବାଇଲ୍ କିଣିଥିଲି ଦଶ ହଜାର ଟଙ୍କା ଦେଇକିନା ଗୋଟେ ଦୁଇ ତିନି ମାସ ଭଲ୍ସେ ମୋବାଇଲ୍ଟା ଚାଲିଥିଲା ତା'ପରେ ବ୍ୟାଟେରୀ ପ୍ରୋବ୍ଲେମ୍ ପଳେଇ ଆଇଲା ଡିସ୍ପ୍ଲେ କେତ ଦିନ ପରେ ଆହୁରି କେତେ ଦିନ ପରେ ଡିସ୍ପ୍ଲେ ପ୍ରୋବ୍ଲେମ୍ ଆଇଲା ଆଉ କେତ ଦିନ ପରେ ଚାର୍ଜିଂ ପିନ୍ ଆଇଲା ଚାର୍ଜିଂ ପିନ୍ ଖରାପ୍ ହେଇଗଲା ଏ ମୋବାଇଲ୍ଟା ପୁରା ପୁରା ମୋର ଲସ୍ ହେଇଗଲା ପୁରା ପଇସାଟା ପୁରା ୱେଷ୍ଟ୍ ହେଇଗଲା ମୋର ଦଶ ହଜାର ଟଙ୍କା ମୋବାଇଲ୍ଟା କିଣିଥିଲି କେତେ ଦିନ ଭଲ୍ ଚାଲିି ନାହିଁ ଗୋଟେ ବର୍ଷ ବି ଭଲ ଚାଲି ନାହିଁ ମୋବାଇଲ୍ଟା ଗୋଟେ ଗୋଟେ ପାଞ୍ଚ ମାସ ଚଳିଥିଲେ ବି ସେ ହେଇଥାନ୍ତା ହେଲେ ଗୋଟେ ମାସ ଭିତରେ ଏତେ ସବୁ ପ୍ରୋବ୍ଲେମ୍ ପଳେଇଆଇଲା

ଧୀରେ ଧୀରେ କମ୍ବୋ ପ୍ରୋବ୍ଲେମ୍ ସାଇଡ଼୍ ସବୁ ପ୍ରୋବ୍ଲେମ୍ ଯାକ ସବୁ ପଳେଇ ଆଉଛି କେତେ ପ୍ରୋବ୍ଲେମ୍ ଆସୁଛି ମୋବାଇଲ୍ଟା ବେଶୀ ପ୍ରୋବ୍ଲେମ୍ ଆସୁଛିି